ଓଡ଼ିଶାରେ ବ୍ୟାଙ୍କ୍ କିମ୍ବା ଆର୍ଥିକ ଅନୁଷ୍ଠାନ ଦ୍ୱାରା କରୁଥୁବା ପ୍ରମୁଖ ବ୍ୟାଙ୍କିଙ୍ଗ ବା ବୀମା ଉତ୍ପାଦ ଗୁଡ଼ିକ ହେଉଛି ବିଭିନ୍ନ ଆକାଉଣ୍ଟ୍ ଯେମିତିକି ସେଭିଙ୍ଗ୍ ଆକାଉଣ୍ଟ୍ ହେଉଛି କି କରେଣ୍ଟ୍ ଏକାଉଣ୍ଟ୍ ହେଉଛି କିମ୍ବା ଆଉ ଯେଉଁ ଫିକ୍ସ୍ ଡିପୋଜିଟ୍ ହେଉଛି କିମ୍ବା ପର୍ଶନାଲ୍ ଲୋନ୍ ବିଭିନ୍ନ ପ୍ରକାର ଲୋନ୍ ଅଛି ଯେମିତି ପର୍ଶନାଲ୍ ଲୋନ୍ ବିଜନେସ୍ ଲୋନ୍ ଗୃପ୍ ଲୋନ୍ ଆଉ ଏଗ୍ରିକଲଚର୍ ଲୋନ୍ ସି ସି ଲୋନ୍ ଯେଉଁଟାକି କ୍ୟାସ୍ କ୍ରେଡ଼ିଟ୍ ଲୋନ୍ ତା'ପରେ ଜମା ବି କରାହେଉଛି ବିଭିନ୍ନ ଲୋକମାନ ଯେଉଁମାନଙ୍କର ଟ୍ରାଞ୍ଜାକ୍ସନ୍ ଭଲ ରହୁଛି ବ୍ୟାଙ୍କ୍ ସହିତ ସେମାନଙ୍କୁ କ୍ରେଡ଼ିଟ୍ କାର୍ଡ଼ ଦିଆଯାଉଛି ବୀମା ପଲିସି ଦିଆ ହେଉଛି ଚେକିଙ୍ଗ୍ ଆକାଉଣ୍ଟ୍ ଦିଆ ହେଉଛି ସଞ୍ଚୟ ଆକାଉଣ୍ଟ୍ ରହିଛି ମନି ମାର୍କେଟ୍ ଡିପୋଜିଟ୍ ଆକାଉଣ୍ଟ୍ ତା'ପରେ ଏଁ ଜମା ଏକାଉଣ୍ଟ୍ ଯେଉଁମାନେ ସେଭିଙ୍ଗ୍ କରୁଛନ୍ତି ପଇସାମାନଙ୍କୁ ସେମାନଙ୍କୁ କ'ଣ କରୁଛନ୍ତି ନା ସେଭିଙ୍ଗ୍ ଆକାଉଣ୍ଟ୍ ଖୋଲା ହେଉଛି ସେମାନେ ତାଙ୍କର ବିଭିନ୍ନ ପଇସା ତାଙ୍କ ଆକାଉଣ୍ଟ୍ରେ ସେଭିଙ୍ଗ୍ସ୍ କରିପାରିବେ ଯେଉଁମାନଙ୍କର ଯେଉଁମାନଙ୍କର ହେଲା ଅଁ କ'ଣ ହେଉଛି ନା ଏ ଯେଉଁ ସାଲେରୀ ଆକାଉଣ୍ଟ୍ ଯେଉଁମାନଙ୍କ ସାଲେରୀ ବ୍ୟାଙ୍କ୍କୁ ଆସୁଛି ସେମାନେ ତାଙ୍କର ସାଲାରୀ ଆକାଉଣ୍ଟ୍ କରିପାରିବେ କରେଣ୍ଟ୍ ଆକାଉଣ୍ଟ୍ ଯେଉଁମାନେ ବିଜିନେସ୍ ସେମାନେ କରେଣ୍ଟ୍ ଆକାଉଣ୍ଟ୍ ବି ବ୍ୟବହାର କରିପାରିବେ ଓ ଯେଉଁମାନଙ୍କର ସେଭିଙ୍ଗ୍ସ୍ ବା କରେଣ୍ଟ୍ରେ ଭଲ ଟ୍ରାଞ୍ଜାକ୍ସନ୍ ମାସକୁ ମାସ ଆସୁଛି ସେମାନଙ୍କୁ ବ୍ୟାଙ୍କ୍ କରେ ନା କିଛି ଋଣ ପ୍ରଦାନ କରେ ପର୍ଶନାଲ୍ ଯେଉଁଟାକି ଉଇଦାଉଟ୍ ଓ କିଛି ଡକ୍ୟୁମେଣ୍ଟ୍ରେ ସେମାନଙ୍କୁ ମିଳିଥାଏ ସେଥିପାଇଁ କିଛି ହାର୍ଡ଼ କପି କିଛି ଦେବାକୁ ପଡ଼େନା କାଇଁନା ତାଙ୍କର ଅଲରେଡ଼ି ବ୍ୟାଙ୍କ୍ ସହିତ ଜଡ଼ିତ ହୋଇ ରହିଥାଏ ସେମାନଙ୍କୁ ଖାଲି ଭଲ ସିବିଲ୍ ରହିଥାଏ ତାଙ୍କୁ ଲୋନ୍ ପ୍ରୋଭାଇଡ଼୍ କରାଯାଏ ସେ ଲୋନ୍ ପର୍ଶନାଲ୍ ସେଥିରେ କିଛି ଇଣ୍ଟରେଷ୍ଟ୍ ଲାଗୁ ହୁଏ ଯେଉଁଟାକି ଆମ ବିଭିନ୍ନ ପ୍ରାଇଭେଟ୍ ବ୍ୟାଙ୍କ୍ ଯେଉଁଟା ଆକ୍ସିସ ବ୍ୟାଙ୍କ୍ ସେଥିରେ ଟେନ୍ ପଏଣ୍ଟ୍ ନାଇନ୍ ନାଇନ୍ରୁ ଷ୍ଟାର୍ଟ୍ ହେଇଥାଏ ଇନ୍ଟରେଷ୍ଟଟା ଆଉ ତାହେଲେ କୌଣସି ଅନୁସାରେ ଆମାଉଣ୍ଟ ସହିତ ପନ୍ଦର ହଜାରରୁ ପାଞ୍ଚ ଛଅ ଲକ୍ଷ ପର ଏଇ ଦଶ ପନ୍ଦରଲକ୍ଷ ପର୍ଯ୍ୟନ୍ତ ତାଙ୍କୁ ଲୋନ୍ ଦିଆଯାଇଥାଏ ସେଇ ଲୋନ୍କୁ ସେ ତାକୁ ୟୁଟିଲାଇଜ୍ କରନ୍ତି ଏବଂ ଇଏ କରନ୍ତି ତା'ର ବିଭିନ୍ନ ଲୋକମାନଙ୍କର ବି ମ୍ୟୁଚୁଆଲ୍ ଫଣ୍ଡ୍ ଲାଇଫ୍ ଇନ୍ସୁରାନ୍ସ୍ ଯେଉଁ ଖୋଲା ହେଉଛି ସେ ଲାଇଫ୍ ଇନ୍ସୁରାନ୍ସ୍ ଲୋକମାନଙ୍କୁ ଏ ମାନେ ମିନିମମ୍ ଦଶବର୍ଷ କି ପନ୍ଦରବର୍ଷ ପାଇଁ ତାଙ୍କର ଲାଇଫ୍ ଇନ୍ସୁରାନ୍ସ୍ କରାଯାଏ ଯେଉଁଥିରେ ସେମାନେ କିଛି ନା କିଛି ତାଙ୍କର ଟଙ୍କା ସଞ୍ଚୟ କରନ୍ତି ଇନ୍ସୁରାନ୍ସ୍ ବାବଦ କଠେଇଥାନ୍ତି ସେମାନଙ୍କର କମ୍ପ୍ଲିଟ୍ ହେଲାପରେ ଓ ଓ ତାଙ୍କୁ ତା'ର ଡବଲ୍ ମିଳିଥାଏ ସେହେତୁରୁ ତାଙ୍କୁ କ'ଣ କରାଯାଏ ନା ଡବଲ୍ ହେଇକି ତାଙ୍କ ପଇସା ତାଙ୍କୁ ମିଳିଥାଏ ସେଥିପାଇଁ ବିଭିନ୍ନ ପ୍ରକାର ଆଣିକି ଦେଇଛି ତା'ପରେ ମ୍ୟୁଚୁଆଲ୍ ଫଣ୍ଡ୍ରେ ବି ଯେଉଁ ସେୟାର୍ସ ମାର୍କେଟ୍ରେ ପଇସା ଲଗାଉଛନ୍ତି ସେୟାର୍ସ ମାର୍କେଟ୍ ମଧ୍ୟରେ ତାଙ୍କୁ ବି ପଇସା ଭଲ ମାର୍କେଟ୍ ଭ୍ୟାଲୁ ଅନୁସାରେ ତାଙ୍କ ପଇସା ବଢ଼ୁଛି କମୁଛି କ୍ରେଡ଼ିଟ୍ କାର୍ଡ଼୍ ମଧ୍ୟ କ୍ରେଡ଼ିଟ୍ କାର୍ଡ଼୍ ହେଲା ଲୋକମାନଙ୍କ ବିହାପ୍ରୁ ତାଙ୍କର ଓ ସପୋଜ୍ ଗୋଟେ କ୍ରେଡ଼ିଟ୍ କାର୍ଡ଼୍ର ତୁମକୁ କୋଡ଼ିଏ ହଜାର ଟଙ୍କା ମିଳିଲା ବାଲାନ୍ସ୍ ପଇସା ତାକୁ ସିଏ ଯଦି ୟୁଜ୍ କରିବ ତାଙ୍କର ଲଅ ଚାଳିଶ ପାଇଁତିରିଶି ଦିନ ମଧ୍ୟରେ ତାଙ୍କୁ ସେଇଟା ବ୍ୟାଙ୍କ୍କୁ ରିଟର୍ଣ୍ଣ କରିବାକୁ ପଡ଼ିଥାଏ